ଓଡ଼ିଆ ଭାଷା ହେଉଛି ସବୁଠୁ ଉନ୍ନତମାନର ଭାଷା ଓଡ଼ିଆ ଭାଷା ସବୁ ଜାଗାରେ ପ୍ରଚଳିତ ଓଡ଼ିଶାର ଭାଷା ସଂସ୍କୃତି କଳା ନିପୁଣତା ଏ ସମସ୍ତଙ୍କୁ ପ୍ରଭାବିତ କରିଛି ଓଡ଼ିଆ ଭାଷା ସମସ୍ତଙ୍କଠୁ ନିଆରା ଭାଷା ଓଡ଼ିଶାରେ ଇତିହାସ ଅତି ଅପୂର୍ବ ଏବଂ ଅଭୂତପୂର୍ଣ୍ଣ ଓଡ଼ିଶା ଇତିହାସରେ ବିଭିନ୍ନ ରାଜାରାଜୁଡ଼ା ଶାସନକମଳ ଅମଳରୁ ବହୁତ ଦେବାଦେବୀ ମନ୍ଦିର ସେମାନେ ତିଆରି କରି ଯାଇଛନ୍ତି ଯାହାଦ୍ୱାରା କିି ବର୍ତ୍ତମାନର ଯୁବପିଢ଼ି ଏବଂ ଆଗୁକୁ ଆସୁଥିବା ଯୁବପିଢ଼ି ସମସ୍ତେ ଏହାକୁ ଦେଖିକିରି ଆଶ୍ଚର୍ଯ୍ୟ ହେଉଛନ୍ତି ଆଗରୁ ଆମର ଇତିହାସ କେତେ ଉନ୍ନତ ଆମର ଥିଲା ଯାଦ୍ୱାରା ଆମ ଇତିହାସ ବଳରେ ଆମେ ପୂର୍ବତନ ଜିନିଷ ଯାହା ସବୁ ଜାଣିପାରୁଛେ ଆମର ରାଜାମାନେ ଆମର ବାପା ଅଜା ଜେଜେମାଆ ମାନେ ଏମାନେ ସବୁ କ'ଣ ସବୁ କରିଯାଇଛନ୍ତି ଯାହାଦ୍ୱାରା ଆଜି ଆମେ ପାଣି ପବନଠୁ ଆରମ୍ଭ କରି ରାସ୍ତାଘାଟଠୁ ଆରମ୍ଭ କରି ସବୁ ପ୍ରକାର ଜିନିଷ ଆମେ ସୁବିଧା ପାଉଛେ ଯେତେବେଳେ ଆମର ଇତିହାସ ସେମାନେ ବହୁ କଷ୍ଟ କରି ବହୁ ସମସ୍ୟାର ସମ୍ମୁଖୀନ ବି ହେଇଛନ୍ତି ବହୁତ ମାଡ଼ଗାଳି ବି ଖାଇଛନ୍ତି ଏହା ଦ୍ୱାରା ସେ ସଂଘର୍ଷ ସେମାନେ ସଂଘର୍ଷ କରି ଆମର ବର୍ତ୍ତମାନ ବର୍ତ୍ତମାନ ପାଇଁ ଆମକୁ ସବୁ ସୁବିଧା କରିଦେଇଯାଇଛନ୍ତି ଯାହାଦ୍ୱାରା ଆମେ ରହିପାରୁଛେ ବଞ୍ଚିପାରୁଛେ ଏବଂ ଯିବା ଆସିବା ବି କରିପାରୁଛେ ଓଡ଼ିଆ ଭାଷାକୁ ଅନ୍ୟ ଗୋଟେ ଉନ୍ନତ ସ୍ତରରେ ଆମେ ସମସ୍ତେ ପହଞ୍ଚାଇବା ନିହାତି ଆବଶ୍ୟକ ସବୁ ଦେଲ ବାହାର ଦେଶର ଲୋକ ଇଂଲିଶ ହିନ୍ଦୀ ସାଂସ୍କ୍ରିଟ ଓ ଆଉ ଅନ୍ୟ ରାଜ୍ୟର ତେଲୁଗୁ କନ୍ନଡ଼ ତାମିଲ ଏମାନେ ଯେମିତି ତାଙ୍କ ଭାଷାରେ ରହୁଛନ୍ତି ଆମେ ସେମିତି ଓଡ଼ିଆ ଭାଷାର ପ୍ରଚାର ବିଭିନ୍ନ ଆଡ଼େ କଲି ଆମ ଓଡ଼ିଆ ଭାଷାର ଏଇଟାକୁ ରକ୍ଷା କରିପାରିବା ଏହାଦ୍ୱାରା ଆମର ସଂ ସଂସ୍କୃତ ସଂସ୍କୃତରେ ସଂସ୍କୃତି ବି ଆମର ବହୁତ ଉନ୍ନତ ଏବଂ ଏହାଦ୍ୱାରା ଆମେ ପ୍ରଭାବିତ ବି ହଉଛେ ଏବଂ ଇତିହାସ ଦ୍ୱାରା ଆମେ ଜାଣିପାରୁଛେ କିନ୍ତୁ ଆମର ଇତିହାସ ଦ୍ୱାରା ଲୋକ ବିଭିନ୍ନ ପ୍ରକାର ଆଗକାଳରେ କ'ଣ ବାପା ଅଜାମାନେ କରିଥିଲେ ତା ଆମେ ଜାଣିପାରୁଛୁ ଏହାଦ୍ୱାରା ବିଭିନ୍ନ ପ୍ରକାର ସଂସ୍କୃତି ସଂସ୍କୃତି ପ୍ରତି ଲୋକଙ୍କର ବାହାର ରାଜ୍ୟର ଲୋକ ଆମର ସଂସ୍କୃତି ହଅନ୍ତୁ କୋଣାର୍କ ପୁରୀ ଏସବୁ ଜାଗା ବସିବା ସଂସ୍କୃତି ବିଷୟରେ ବହୁତ ଜାଣିପାରୁଛନ୍ତି ଏହା ଜାଣିବା ଦ୍ୱାରା ସେମାନେ ବି ଆମର ଓଡ଼ିଆର ଏଭଳିଆ ଗୁରୁତ୍ୱପୂର୍ଣ୍ଣ ଜିନିଷ ସେମାନେ ବି କେବେ ତାଙ୍କ ଇତିହାସରେ ବି ନଥିଲା ଯେ ସେମାନେ ଏତେବେଳ ଜିନିଷ ଓଡ଼ିଶାରେ ଏଭଳି ଜିନିଷ ଅଛି ଏବଂ ଓଡ଼ିଆରେ ଏତେବେଳ ଜିନିଷ ଅଛି